ଆମ ଗାଁରେ ସବୁଠାରୁ ପୂଜା କରାଯାଏ ମାଆ ଙ୍କୁ ମାନେ ମା ମଙ୍ଗଳାଙ୍କୁ ତାଙ୍କର ପୂଜାରୀ ଜାମିନ ସେମାନଙ୍କୁ ପୂଜା କରନ୍ତି ଆଉ କେଉଁମାନେ ପୂଜା କରିପାରିବେ ନାହିଁ ସେମାନେ ସେ ସକାଳୁ ଉଠି ମାଙ୍କୁ ଗାଧୋଇ ଦିଏ ତେଲ ମାର୍ଜନା କରେ ତାଙ୍କୁ ସିନ୍ଦୁର ଲଗେଇଦିଏ ଭୋଗ ଲଗାଏ ତାଙ୍କ କାନରେ ନାକଚଣା ଦିଏ ତାଙ୍କୁ ଧୂପ ଲଗାଏ ଓ ତାପରେ ପୂଜା ସରିଲାପରେ ପୁଣି ସେ ବାରଟାବେଳକୁ ଆସିକି ମାଆ ଙ୍କୁ ତାଙ୍କର ଶଙ୍ଖୁଡ଼ି ଭୋଗ କରେ ଶଙ୍ଖୁଡ଼ି ଭୋଗ ମାନେ ଶଙ୍ଖୁଡ଼ିରେ କ'ଣ ଖେଚୁଡ଼ି ଭୋଗ ସେଥିରେ କ'ଣ ହଳଦୀ ଚିନି ଆଉ ଅରୁଆ ଚାଉଳ ଜାଇ ପଡ଼ି ଗୋଟିଏ ଖେଚୁଡ଼ି ଭୋଗ ହୁଏ ସେ ଖେଚୁଡ଼ି ଭୋଗଟି ସେ ଲଗାଏ ତାପରେ ଦିନସାରା ଯିବ ସନ୍ଧ୍ୟା ଛଅରେ ସେ ପୁଣି ଆସେ ସନ୍ଧ୍ୟା ସମୟରେ ଆମର ମହାଆଳତି ହୁଏ ସେ ଆଳତିରେ ଆମ ଗାଁର ସମସ୍ତେ ସ୍ତ୍ରୀଲୋକ ପୁରୁଷ ଲୋକ ଏକାଠି ହୋଇ ମାଙ୍କର ସବୁ ଆଳତି କରନ୍ତି ମହାସମୟରେ ଆଳତି ପାଳନ କରାଯାଏ ଘଣ୍ଟ ବଡ଼ ବଡ଼ ଡ୍ରମ ଆସେ ବାଦ୍ୟ ଶଙ୍ଖ ତୁରୀ ବାଜି ଆମର ଆଳତି ହୁଏ ଏହିଭଳି ଆମେ ତାଙ୍କର ପୂଜା ପାଳନ କରୁ